ମାଛ ଧରିବାର ଗୋଟେ ଦିନ ପୂର୍ବରୁ ଆମେ ସଜାଗ ଥାଉ ତା ପୂର୍ବରୁ ଆମେ ଜାଲୁଆକୁ ବି ଡାକିଥାଉ ଉଁ ଜାଲୁଆ ବି ଆସିଥାନ୍ତି ଆମେ ମାଛ ଧରିବା ପୂର୍ବରୁ ମଧ୍ୟ କିଛି ଜିଆ ଗୁନ୍ଥି ରଖିଥାଉ ମାଛ ପଡ଼ିବେ କି ନାହିଁ ଅଟା ବାଟୁଳା କିଛି ରଖିଥାଉ ମାଛ ଧରିବା ପାଇଁ ଆଗେ ଚେଷ୍ଟା କରୁ ମାଛ ଅଛନ୍ତି କି ନାହିଁ କେତେ ବଢ଼ିଛନ୍ତି କ'ଣ ତା ମଧ୍ୟ କରିଥାଉ ଆଉ ଜାଲୁଆକୁ ମଧ୍ୟ କହିଥାଉ କେଜାଏ ମାଛ କେମିତି କିପରି ଆସିବେ ଅଧିକ ଆସିବେ କେମିତି କ'ଣ ସବୁ ଜାଲୁଆକୁ ମଧ୍ୟ କହିଥାଉ ଜାଲୁଆ ମଧ୍ୟ ତା ସହିତ ଆମେ ମଧ୍ୟ ଚାରି ପାଞ୍ଚ ଜଣ ଥାଇ ଜାଲୁଆଙ୍କ ସହିତ ସହଯୋଗ କରୁ ଜାଲୁଆ ଟାଣି ସାରିଲା ପରେ ତାପରେ ଆମେ ଏକା ସାଙ୍ଗରେ ସମସ୍ତେ ମିଳିମିଶି ଜାଲ ଧରି ଟାଣୁ ଏମିତିକି ଆମ ତାପରେ ମଧ୍ୟ ଅଟା ବାଟୁଳା ପକେଇକି ଆମେ ପିଲାମାନେ ସବୁ ମାଛ ଧରିବା ପାଇଁ ଚାରିପାଖରେ ଜଗି ରୁହନ୍ତି ଏହି ସବୁ ନିୟମ ଆମେ ମାଛ ଧରିଲା ପୂର୍ବରୁ ସଜାଗ ହୋଇ ରହିଥାଉ